ହ୍ୟାଲୋ ହଁ ମାଧୁରୀ କହ ହଁ ଭଲ ଅଛି ତୁ ଭଲ ଅଛୁ କ'ଣ କରୁଛୁ ହଁ ପରା ଏଥର ନନ୍ଦନକାନନ ଯିବା କି ନନ୍ଦନକାନନ ଯିବା ସବୁ ଜାଗା ତ ବୁଲି ସାରିଲୁଣି ସେଠି ତୋର କିଏ ଚିହ୍ନା ରହୁଛନ୍ତି କି

କାଲି ଯିବା ନା ପଅରଦିନ ଯିବା ପଅରଦିନ ବାହାରିବା ତା'ହେଲେ ହେଲା ସାପ ଗୋଟେ ଅଛି ଅଜଗର ଷାଠିଏ ବର୍ଷର ହଉ ଆମେ ସେଠିକି ଯାଇକି ବୁଲିକି ସବୁ ଦେଖିବା ସେଠି ବହୁତ୍ ଆଉ ଚଢ଼େଇ ମଧ୍ୟ ଅଛନ୍ତି ଟିକେଟ୍ କରିବାକୁ ପଡ଼ୁଛି ହଁ ନା ନା ମୁଁ ଏକା ଯିବିନି ମୋ ସାଙ୍ଗରେ ମୋ ଭଉଣୀ ଯିବ ତୁ ଏକା ଯିବୁ ନା କ'ଣ

ହରିଣ ସବୁ ଅଛନ୍ତି ହଁ

ହଉ ଆମେ ବୁଲା ବୁଲି କରିବା ଯାଇକି ଆଉ ଗଲା ପରେ ରିଟର୍ନ କେବେ କରିବା ହଁ ଆଉ ସେ ବାଘ ଦେଖି ଗଲାବେଳେ ସଫାରି ବସ୍ରେ ଯିବା ହେଲା ହଉ କ'ଣ କହିବ କୁହ ହଁ ହଁ ସେଠିକି ଯାଇକି ହାତୀ ମଧ୍ୟ ଦେଖିଯିବା ହେଲା

ନା ଆଗରୁ କେବେ ଯାଇନି ତୁ ଯାଇଥିଲୁ କି ହଁ ହଉ ଠିକ୍ ଅଛି ପଅରଦିନ ଯିବା ହେଲା ଟାଇମ୍ଟା କେତେବେଳେ କେତେବେଳେ ଯିବା ହଉ ସକାଳ ବସ୍ରେ ଯିବା ହଉ ଠିକ୍ ଅଛି ଯିବା ହେଲା ହଉ ମୁଁ ରହୁଛି ତା'ହେଲେ ଏବେ